ହ୍ୟାଲୋ ହଁ ହ୍ୟାଲୋ ହଁ ନମସ୍କାର ନମସ୍କାର କୁହନ୍ତୁ

ଦେଖନ୍ତୁ ୟୋଗାର ବେନିଫିଟ୍ ହେଉଛି ଯେ ଗୋଟେ ମଣିଷ ସୁସ୍ଥ ସବଳ ରହିବାକୁ ହେଲେ ପ୍ରତିଦିନ ତାହାକୁ ୟୋଗା କରିବା ଦରକାର କାହିଁକି ୟୋଗା କରିବା ଦ୍ୱାରା ଆମ ଶରୀରର ଯାହା ସବୁ ଅଙ୍ଗ ପ୍ରତ୍ୟଙ୍ଗ ଅଛି ସବୁ ସୁସ୍ଥ ସବଳ ରୁହେ ଆଉ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ୟୋଗାଟା ଯାହାକି ହେଉଛି ଆମ ଯଦି କାହା ହାତ ବିିନ୍ଧୁଛି ଗୋଡ଼ ବିିନ୍ଧୁଛି କି ଆଉ କି ଶରୀରରେ ଆଉ କିଛି ଯନ୍ତ୍ରଣା ହେଉଛି ୟୋଗା କରିବା ଦ୍ୱାରା ତାହା ଭଲ ହେଇଥାଏ ଆଉ ଯାହା ଔଷଧ ପତ୍ର ଯେଉଁ ଖାଉଛନ୍ତି ଆମର ବେମାର ପଡ଼ୁଛନ୍ତି ରୋଗରେ ରହୁଛନ୍ତି ଲୋକେ ସେଟା ମଧ୍ୟ ଔଷଧ ପତ୍ର ମଧ୍ୟ ଯେତେ ପରିମାଣରେ ରୋଗରେ ପଡ଼ିଥିଲେ ଖାଆନ୍ତି ସେତେ ପରିମାଣରେ ରୋଗରେ ୟୋଗା କରିବା ଦ୍ୱାରା ସେଟା କମିଯାଇଥାଏ ସ୍ୱଳ୍ପ ମାତ୍ରାରେ ଖାଇଥାନ୍ତି ଆଉ ଗୋଟିଏ ମଣିଷ ଯଦି ପ୍ରତିଦିନ ୟୋଗା କରିବ ତା'ହେଲେ ତାହାକୁ ଆଉ ଆଗକୁ କେବେ ବି ଔଷଧ ପତ୍ର ଖାଇବାକୁ ପଡ଼ିବ ନାହିଁ କି କୌଣସି ପ୍ରକାର ରୋଗ ରୋଗାଗ୍ରସ୍ତ ହେବ ନାହିଁ ଦୈନନ୍ଦିନ ଜୀବନରେ ଆମେ ପ୍ରତିଦିନ ୟୋଗା କରିବା ଦରକାର